ଆମ ରାଜ୍ୟରେ ଅଧିକାଂଶ ସମୟରେ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟର ଠକେଇ ହେଇଥାଉଛି କାରଣ ସରକାର ସେ ତାଙ୍କ କାମ କରି ଯାହାବି ଡକ୍ଟର୍ମାନଙ୍କୁ କି ମେଡ଼ିସିନ୍ ତ ସବୁ ସବୁ କ୍ଷେତ୍ରରେ ସାହାଯ୍ୟ କରିଥାଆନ୍ତେ ଯଦି ଓ କିଛି ରାଜନୀତି ଲୋକ ସେଇ ମେଡ଼ିସିନ୍ କି ଆନାଦର୍ ଯାହା ବି ଆସିଥାଉଛି ସେ ସେଗୁଡ଼ିକକୁ ବିକ୍ରି କରି ସେମାନେ ପଇସା ରଖି ଥାଉଛନ୍ତି ତ ଏହି ପ୍ରକାର ଅସୁବିଧା ହେଇଥାଉଛି ଯେହେତୁ ଲୋକମାନେ ଲୋକମାନେ ଯାଇଥାଉନ୍ତି ମେଡ଼ିକାଲ୍ କି ଯାହାବି ତାଙ୍କେ ତାଙ୍କର ସେ ତାଙ୍କେ ତାଙ୍କର ଦେହକୁ ଦେଖେଇବା ପାଇଁ ସବୁ ଦିନ ସବୁରେ ଯାଇଥାଉଛନ୍ତି ସରକାରୀ ମେଡ଼ିକାଲ୍ କିନ୍ତୁ ସରକାର ବି ଦେଇଥାଉଛନ୍ତି ବଡ଼ ଲୋକ ରାଜନୈତିକ କିଛି ଲୋକ ସେ ତାଙ୍କର ଦୁର୍ନୀତି କରିଥାଉଛି ସେହି ମେଡ଼ିସିନ୍ ଯାହାବି ଆସି ଥାଉଛି ସେଗୁଡ଼ିକକୁ ସେ ବିକ୍ରି କରି ଖାଇ ନିଜେ ଖାଇ ଦେଇଥାଉଛନ୍ତି ପଇସା